ଆମ ଗ୍ରାମ ଅଞ୍ଚଳରେ ସ୍ଥାନୀୟ କୃଷି ଶିଳ୍ପକୁ ସମର୍ଥନ କରିବା ପାଇଁ ସ୍ଥାପିତ ହୋଇଥିବା ବ୍ୟବସାୟ ବିଷୟରେ ମୁଁ କିଛି କହିପାରିବି ଯେମିତି କି ହର୍ଟିକଲଚର ଅଫିସ୍ ଯେମିତି କୃଷକମାନଙ୍କ ପାଇଁ ହୋଇଥାଏ କୃଷକମାନଙ୍କର କୌଣସି କାର୍ଯ୍ୟରେ ଅସୁବିଧା ହେଲେ କି ସେମାନେ ନୂତନ ଧରଣର ବ୍ୟବସାୟ ଆରମ୍ଭ କରିବାକୁ ହେଲେ କି ଅଧିକା କୌଣସି ଜିନିଷ ବିଷୟରେ ଜାଣିବାକୁ ହେଲେ ସେମାନେ ସେ ଅଫିସ୍ ଅଫିସରକୁ ଯାଇ ସେହି ବିଷୟରେ ଜାଣିପାରନ୍ତି ଯେମିତି କୃଷି ଯୋଗାଣ ଷ୍ଟୋର ପଶୁ ସମ୍ପଦ ଯୋଗାଣ ଷ୍ଟୋର କୃଷକ ବଜାର କୃଷି ପର୍ଯ୍ୟଟକ କାର୍ଯ୍ୟ କୃଷି ଠିକା ସେବା ଏହିସବୁ ବିଷୟରେ ସେମାନେ ଜାଣନ୍ତି ଏବଂ ନୂତନ ଧରଣର ସେ ସବୁ ଜିନିଷକୁ ପ୍ରୟୋଗ କରି କୃଷକମାନେ ବିଭିନ୍ନ ପ୍ରକାରର କୃଷି କାର୍ଯ୍ୟ ମଧ୍ୟ ଆରମ୍ଭ କରିପାରନ୍ତି